ଆମ ଦେଶରେ ଉପଲବ୍ଧ ଥିବା ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସା ମାଧ୍ୟମରେ ଆଗ ଅପେକ୍ଷା ବହୁତ ଭଲ ଚିକିତ୍ସା ହେଉଛି ଏବଂ ରୋଗୀଙ୍କ ପାଇଁ ଯୋଗାଣ ଯେତିକି ପରିମାଣରେ ଥିଲା ଆଗ ଅପେକ୍ଷା ଏବେ ବହୁତ ପରିମାଣରେ ବଢ଼ିଯାଇଛି ରୋଗୀଙ୍କୁ ଖାଦ୍ୟ ଏବଂ ମେଡ଼ିସିନ୍ ଆଉ ରୋଗୀଙ୍କ ପାଇଁ ଯାହାବି କିଛି ରହୁଛି ସବୁଗୁଡ଼ାକ କ୍ଷେତ୍ରରେ ଆଗେଇଲାଣି ଆଉ ରୋଗୀଙ୍କ ପାଇଁ ଯେଉଁ ଆମ୍ବୁଲେନ୍ସ ଗାଡ଼ି ହେଲା ତା' ମଧ୍ୟ ବହୁତ ପରିମାଣରେ ଅଧିକ ବଢ଼ିଲାଣି ରୋଗୀଙ୍କ ପାଇଁ ଆଉ ଅସୁବିଧା କିଛି ନାହିଁ ଆଗ ଭଳି ଯେପରି ଅସୁବିଧା ରହୁଥିଲା ରୋଗୀଙ୍କୁ ନେବା ଆଣିବାରେ ଆଉ ରୋଗୀଙ୍କୁ ଚିକିତ୍ସା କରିବାରେ ଅବହେଳା ହେଉଥିଲା ସେହିଭଳି ଏବେ କିଛି ନାହିଁ ଏବଂ କୋଭିଡ଼୍ ମହାମାରୀ ସମୟରେ ମୁଁ ବି ମଧ୍ୟ ନିଜେ ଫେସ୍ କରିଛି ସେ କୋଭିଡ଼୍ ମହାମାରୀ ସମୟରେ ଆଉ ଯେତେବେଳେ ବି ମୁଁ ମେଡ଼ିକାଲ୍ ଯାଏ ସେହି ଜାଗାରେ ବହୁତ ପରିଷ୍କାର ବହୁତ ପରିଚ୍ଛନ୍ନରେ ରୁହନ୍ତି ଜାଗା ଜାଗାରେ ହ୍ୟାନ୍ଡୱାଶ୍ ଆଉ ଜାଗା ଜାଗାରେ ସବୁ ଜାଗାରେ ଯେତିକି ଲୋକ ମଧ୍ୟ ମେଡ଼ିକାଲ୍ ସ୍ଟାଫ୍ ସମସ୍ତେ ମାସ୍କ୍ ପିନ୍ଧନ୍ତି ଗ୍ଳୋଭସ୍ ପିନ୍ଧନ୍ତି ଆଉ ତାଙ୍କ କ୍ଷେତ୍ରରେ ବହୁତ ଭଲ ସୁବିଧା ମଧ୍ୟ ଦିଅନ୍ତି ଆଉ କୋଭିଡ଼୍ ସମୟରେ ଦୁଇ ହାତ ଦୂରରୁ ରହିକି ଏହି ସବୁ ଚିକିତ୍ସା କରନ୍ତି କିନ୍ତୁ ବହୁତ୍ ଭଲ ଚିକିତ୍ସା ବି କରନ୍ତି ଗ୍ଳୋଭସ୍ ପିନ୍ଧିକି ଚିକିତ୍ସା କରନ୍ତି ମାସ୍କ ପିନ୍ଧନ୍ତି ମାସ୍କ୍ ପିନ୍ଧିବା ପାଇଁ ସଜାଗ କରନ୍ତି ଚିକିତ୍ସା କ୍ଷେତ୍ର ବହୁତ ଆଗେଇ ଗଲାଣି ଆମ ଦେଶରେ ଯେତିକି ଡାକ୍ତରଖାନା ସବୁ ଅଛି